ହଉ ଆଜ୍ଞା ହଏ ଆଜ୍ଞା ହଁ ହଁ କୁହନ୍ତୁ ଆଜ୍ଞା କୁହନ୍ତୁ ବିରିୟାନୀ ଶହେ କୋଡ଼ିଏ ଆଜ୍ଞା ସାଧା ଷାଠିଏ ସେଟା ବୋଲେ ଶହେ ପଚାଶ ଅଛି ଆଜ୍ଞା ପିଲା ଦୁଇଟା ଦରକାର ଥିଲା ଆଜ୍ଞା ତାଙ୍କର କାମ ବୋଏଲେ କାମ କରିବେ ଆଜ୍ଞା ବୋଏଲେ କି କାମ କରିବେ ବୋଏଲେ ଦିଆ ନିଆ ଟିକେ କରିବେ ଆଉ ହଏ ଟିକେ ପୁରୁଣା ଦରମା ବଲେ ବାର ହଜାର ପାଞ୍ଚଶହ ଏମିତି ଦେବ ଆଜ୍ଞା ଏଇଠି ତ ଆମେ ଦଶଟାରେ ବନ୍ଦ କରୁଛୁ କି ନାଇଁ ବାର ଘଣ୍ଟା ହଏ ହଏ ହଏ ପାଠ ବୋଏଲେ ମ୍ୟାଟ୍ରିକ୍ ପାସ୍ କରିଥିବାର ଅଛି ଆଜ୍ଞା ହଏ ହଇ ବାହାର କରିଲେ ପିଲାଯାକୁ ଆଇଥାନ୍ତେ କି ନାଇଁ ବାହାର କରି ଦିଅ ଆଜ୍ଞା

ହଉ ଆଜ୍ଞା ପଠାଇ ଦେଉଛି ଦରକାର ବୋଲେ ବି ସିଜିନ୍ ଆସୁଛି ଆଜ୍ଞା ବେଗିି ଏକା ଦରକାର ଥିଲା ଏଇ ଆଠ ଦିନ ଭିତରେ ହଇ ହଇ

ହଉ ଆଜ୍ଞା ହଉ ଦିଆ ହେବ ହଇ ଆଜ୍ଞା ହଉ ଆଜ୍ଞା

ହଇ ହଇ

ହଉ ହଉ ହଇ ନବରଙ୍ଗପୁର ହଇ ହଇ ଖାଦ୍ୟ ବୋଏଲେ ସେଇଠି ତ ଖାଇବେ ଆଜ୍ଞା ହୋଟେଲ୍ରେ ହଇ ରୁମ୍ ବି ଦିଆ ହେବ ହଇ ସପ୍ତାହ ଭିତରେ ଦରକାର ଥିଲା ଆଜ୍ଞା

ହଉ ହଉ ଧନ୍ୟବାଦ ହଉ